ପକ୍ଷୀ ଦେଖିବା ସମୟରେ ପକ୍ଷୀମାନଙ୍କର ଆକାର ତାଙ୍କ ରଙ୍ଗ ତାଙ୍କ ଆଚରଣ ଇତ୍ୟାଦି ଦେଖି ଆମେ ବିଭିନ୍ନ ପକ୍ଷୀମାନଙ୍କୁ ଜାଣିପାରିବା ଯେମିତି କୁଆ କୁଆ ରଙ୍ଗ କଳା ସେମିତି ହଳଦୀ ବସନ୍ତ ହଳଦି ବସନ୍ତ ବିଭିନ୍ନ ଋତୁରେ ତାର ରଙ୍ଗ ପରିବର୍ତ୍ତନ କରିଥାଏ ଯେମିତି ବଗ ବଗ ବଗ ଧଳା ତାଙ୍କ ଦେହ ରଙ୍ଗ ଧଳା ଏବଂ କିଛି ଧୂସର ରଙ୍ଗ ବଗ ତାଙ୍କ ଆକାର ବି ବିଭିନ୍ନ ଅନ୍ୟ ପ୍ରକାର ଯେମିତି ତାଙ୍କ ବେକ ବହୁତ ଲମ୍ବା ଏବଂ ଗୋଡ଼ ବି ଲମ୍ବା ସେମିତି ଘରଚଟିଆ ଘରଚଟିଆ ବହୁତ ଛୋଟ ତାର ରଙ୍ଗ ଧୂସର ଏବଂ କଳା କଳା ଦାଗ ପଡ଼ିଥାଏ ସେମିତି ଆମେ ବିଭିନ୍ନ ପ୍ରକାର ପକ୍ଷୀମାନଙ୍କୁ ସେମାନଙ୍କ ଆକାର ରଙ୍ଗ ଇତ୍ୟାଦି ଦ୍ୱାରା ଚିହ୍ନିଥାଉ ଏବଂ ଯେଉଁ ନୂତନ ପ୍ରଜାତିର ପକ୍ଷୀମାନେ ତାକୁ ଦେଖିଥାଉଁ ଯେ ଯଦି ଚିହ୍ନ ଆମେ ଆମେ ଗାଇଡ଼ ଦେଖିଥାଉ କିମ୍ବା ମୋବାଇଲ ଆପ୍ରେ କିମ୍ବା କାହାଠାରୁ ପଚାରିକି ସେ ପକ୍ଷୀ ବିଷୟରେ ଜାଣିପାରିଥାଉଁ